ଓଡ଼ିଶାରେ ବାହାରକୁ ଯାଇ ମଜା କରିବାପାଇଁ ସବୁଠୁ ଉ ଶ୍ରେଷ୍ଠସ୍ଥାନ ହେଉଛି ଧଉଳିସ୍ତୁପ ଏବଂ ବଟନିକାଲ୍ ଗାର୍ଡ଼େନ୍ ଆ ଧଉଳିସ୍ତୁପ କହିବାକୁ ଗଲେ ପୁରୀ ଗଲା ବେଳେ ସେହି ବାଟରେ ପଡ଼ିଥାଏ ଧଉଳିସ୍ତୁପ ଅ ଏବଂ ସେଇ ଜାଗା ତାର ପରିବେଶ ଅଁ କହିବାକୁ ଗଲେ ସେଇଟା ଅତ୍ୟନ୍ତ ନିଆରା ଏବଂ ସେଇଠି ବୁଦ୍ଧଙ୍କର ମୂର୍ତ୍ତି ଅଛି ଏବଂ ସେ ମନ୍ଦିର ଯେଉଁ ପ୍ରକାରରେ ନିର୍ମିତ ହେଇଛି ଏବଂ ଯେଉଁ ପରିବେଶରେ ଅଛି ସେସବୁ ଲୋକଙ୍କୁ ବହୁତି ଆକୃଷ୍ଟ କରିଥାଏ ବହୁତ ଆକର୍ଷିତ କରିଥାଏ ଏବଂ ସେ ସ୍ଥାନ ହିଁ ବହୁତ ଉତ୍କୃଷ୍ଟ ଧରଣର ଯେ ଏପର୍ଯ୍ୟନ୍ତ ଏତେ ବର୍ଷ ହେଲା ସେ ସବୁ ସେ ସ୍ଥାନ ଏକ ସ୍ମୃତି ହିସାବରେ ରହିଆସିଛି ଅ ଅଶୋକଙ୍କ ପାଇଁ ସେ ଧଉଳି ଶାନ୍ତିସ୍ତୁପ ତାଙ୍କୁ ରିପ୍ରେଜେଣ୍ଟ କରେ ତ ଅ ଧଉଳିଶାନ୍ତିସ୍ତୁପ ଏବଂ ବଟନିକାଲ୍ ଗାର୍ଡ଼େନ୍ ଯେଉଁଟାକି ଅ ଭୁବନେଶ୍ୱର ଯିବା ସେ ବାଟରେ ପଟିଆରେ ଗଲାବେଳେ ପଡ଼େ ତ ସେଇଠି ସେ ସେ ମଧ୍ୟ ସେ ଜାଗା ମଧ୍ୟ ଏକ ଅନ୍ୟତମ ସ୍ଥାନ ଯେଉଁଟାକି ବାହାରକୁ ଯାଇ ମଜା କରିବା ପାଇଁ ଉପଯୁ ଉପଯୁକ୍ତ